ସରକାରଙ୍କର ବିଭିନ୍ନ ପ୍ରକାର୍ ସରକାରୀ ସୁବିଧା ମାନେ ରହିଛେ ଆଉ ସେ ସରକାରୀ ସୁବିଧା ମାନେ ଆମେ ନିଶ୍ଚୟ ପାଉଛୁ ଆମର୍ ସବୁ ଲୋକ ମାନେ ପାଇ ପାରୁଛନ୍ ସେ ଭିତରୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ସୁବିଧା ଟା ଯେନ୍ ଅଛି ସେଇଟା ଗୁଟେ ଅଲଗା ଆଉ ଏଇ ଯୋଜନା ଟା ଯେନ୍ ଲାଗୁ ହେଇଛେ ଏଇଟା ବହୁତ ସୁନ୍ଦର୍ ଯୋଜନା ଟେ ଲାଗୁ ହେଇଛେ ଆମର୍ ଦେଶ ର ଗରିବ୍ ଦୁଖୀ ଲୋକମାନେ ଯେଉଁମାନେ ଗରିବ୍ ସୀମା ରେଖା ତଲେ ଅଛନ୍ ସେମାନେ ଯେନ୍ କି ଘର ଟିକେ ବି ବନେଇ ନେଇ ପାର୍ବା ତ ସରକାର ତାଙ୍କ ଲାଗି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ବ୍ୟବସ୍ତା କରିଛନ୍ ଆଉ ତାହାକୁ ଦେଢ଼ ଲକ୍ଷ ଟଙ୍କାର ଗୁଟେ ସାହାଯ୍ୟ ଆସୁଛି ଆଉ ସେଇଟା ଆମେ ସେଇ ଦେଢ଼ ଲକ୍ଷ ଟଙ୍କାରେ ବହୁତ ସୁନ୍ଦର୍ ଦୁଇ ବଖରା ଘର୍ ବନେଇ କିରି ପକା ଛାତ ତଲେ ଆମେ ରହି ପାରୁଛୁ ଆଉ ଯେନ୍ ଟା କି ଅସମ୍ଭବ ହେ ଗୁଟେ ଗରିବ ଲୋକ ପାଖେ ଏତିକି ବଢ଼ିଆ ସୁନ୍ଦର ଘର୍ ଟିଏ ବନବାର ଲାଗି ତାର୍ ପାଖେ ପଇସା ନଥିବା ତ ସେ ବନେଇ ନ ପାରୁ ଥିଉଁ ତ ସରକାରଙ୍କର୍ ଇ ଯେନ୍ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ବ୍ୟବସ୍ତା ଟା ଅଛି ତାହା ସବୁଠାନୁଁ ବଢ଼ିଆ ଯୋଜନା ଆଉ ବହୁତ ଲୋକ ଏଥି ଲାଭବାନ୍ ହେଇ ପାରିଛନ୍ ଆଉ ଇଟା କେନ୍ତା କିରି ସବୁ ଗରିବ ଲୋକ ନୁ ମାନଙ୍କର୍ ନିଖେ ପହଞ୍ଚି ପାର୍ବା ସେଥିର୍ ଲାଗି ଆମର୍ କର୍ମଚାରୀ ମାନେ ଯେନ୍ତା କି ଆମର୍ ସରପଞ୍ଚ ୱାର୍ଡ଼ ମେମ୍ବର୍ ଆଉ ଗାଁ କମିଟି ଲୋକ ମାନେ ବିଚାର୍ କରି କିରି ଉପଯୁକ୍ତ ଲୋକ କେ ଦେଇ ପାରିତେ ତ ସେଇଟା ଭଲ ହେଇ ପାର୍ତା ଆଉ ସରକାର୍ ର ଇ ଯୋଜନା ଇ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଟା ଫଲପ୍ରଦ ହେଇ ପାର୍ତା ଆଉ ବାସ୍ତବିକ ଲୋକ ଗୁଟେ ଇଟା ପାଇଁକିରି ଉପକୃତ ହେଇ ପାର୍ତା ଆଉ ସିଏ ସରକାର୍ ର ଯୋଜନା କେ ସଫଲ୍ କରି ପାର୍ତା ଆଉ ନି ସେ ଭଲ୍ ସେ ଖୁସି ରେ ରହି ପାରିଥିତା